ପାଞ୍ଚ ଲକ୍ଷ ଅଣଚାଳିଶ ହଜାର ଦୁଇ ଶହ ଏକାବନ ପାଞ୍ଚ ଲକ୍ଷ ଅଣଚାଳିଶ ହଜାର ଦୁଇ ଶହ ବାଉନ ପାଞ୍ଚ ଲକ୍ଷ ଅଣଚାଳିଶ ହଜାର ଦୁଇ ଶହ ତେପନ ପାଞ୍ଚ ଲକ୍ଷ ଅଣଚାଳିଶ ହଜାର ଦୁଇ ଶହ ଚଉବନ ପାଞ୍ଚ ଲକ୍ଷ ଅଣଚାଳିଶ ହଜାର ଦୁଇ ଶହ ପଞ୍ଚାବନ